ନମସ୍କାର ମୁଁ ଚାଷୀ ଜଣେ କହୁଥିଲି ଗଗନ ପ୍ରସାଦ ବାରିକ ହଁ ମୋର ଆମ୍ବୃତ ଭଣ୍ଡା ଚାଷ ଏବଂ କଦଳୀ ଚାଷ ଏ ଦୁଇଟା ଉପରେ ମୁଁ ପ୍ରମୁଖ ଗୁରୁତ୍ୱ ଦିଏ ତେଣୁ ମାର୍କେଟରେ ଏ ଜିନିଷକୁ ମୁଁ ସେଲ କରିବାପାଇଁ ବହୁତ ପ୍ରଡକ୍ସନ କରାଏ ଏବଂ ମାର୍କେଟରେ ସେଲ କରାଏ ଆପଣଙ୍କର ମାର୍କେଟରେ କ'ଣ ଦରକାର କୁହନ୍ତୁ ଆମେ ଆମେ ଆପଣଙ୍କୁ ମାର୍କେଟରେ ଯାହା ଚାଲିଛି ତା'ଠୁ ନିଶ୍ଚିତ ଭାବରେ କମ୍ ଲଗାଇବୁ ଫଳରେ କି ଆପଣ ଯେତେବେଳେ ଆମଠୁ କିଣିବେ ଆମେ ହେଉଛନ୍ତି ମୁଖ୍ୟ ଚାଷୀ ତେଣୁ ଆମେ ବୃହତ ଚାଷ କରୁଛୁ ତେଣୁ ଆମେ ବିନା ସାରରେ ଯେଉଁଟାକି ପ୍ରଡକ୍ସନ୍ କରୁଛୁ ଆଜିର ସମାଜରେ ତାହା ଯେଉଁଟାକି ଆମର ସାର ମସଲା କୀଟନାଶକ ଔଷଧ ବିହୀନ ଖାଦ୍ୟ ପାଇଁ ଏଇଟା ହେଉଛି ଏବଂ ବହୁତ ରୋଗୀଙ୍କ ପାଇଁ ଠାରୁ ନିରୋଗୀ ଯାଙ୍କେ ସମସ୍ତଙ୍କ ପାଇଁ ଭଲ ତେଣୁ ଏଇ ଦୁଇଟା ପ୍ରଡକ୍ସନ୍ ସେଥିପାଇଁ ମୁଁ ହାତକୁ ନେଇଛି ଗୋଟେ ହେଉଛି ଅମୃତଭଣ୍ଡା ଆଉ ଗୋଟେ ହେଉଛି କଦଳୀ ଯେଉଁଟାକି କଞ୍ଚା କଦଳୀ ଏହା ଦେହରେ ନା ସାରର ନା କୌଣସି କୀଟନାଶକ ଔଷଧ ବ୍ୟବହାର କରାଯାଇପାରିବ ତେଣୁ ଏଟାକୁ ଯେତେବେଳେ ବହୁ ସମୟ ମଧ୍ୟ ରହିପାରିବ ଯେତେବେଳେ ଡାଇରେକ୍ଟ ଗଛରୁ ହିଁ ଆମେ ତୋଳିକରି ଦେବୁ ଆପଣଙ୍କୁ ଆପଣ ନେଇକରି ମାର୍କେଟରେ ଯେତିକି ଦିନ ରଖିବେ ସେତିକି ହିଁ ଇଏ ତେଣୁ ନଷ୍ଟ ହେବାର ନାହିଁ କି କୌଣସି ଖରାପ ହେବାର ନାହିଁ ତେଣୁ ରେଟ ନିଶ୍ଚିତ ଭାବେ ଆପଣଙ୍କୁ ବର୍ତ୍ତମାନ ଆମକୁ ଅମୃତଭଣ୍ଡା ମାର୍କେଟରେ କୋଡ଼ିଏ ଟଙ୍କା ଳେଖାଁ ସେଲ୍ ହେଉଛି ଆପଣଙ୍କୁ ଆମେ ବେପାରୀ ହିସାବରେ ଦଶ ଟଙ୍କା ଲେଖାରେ ବିକ୍ରି କରିବୁ ନା ଆପଣ ଆସିବେ ଆମର ଯେଉଁ ଅମୃତଭଣ୍ଡା ଚାଷ ହେଉଛି ଯେଉଁଠି ସେ ଚାଷ ଦେଖିବେ ଆମର ଅମୃତଭଣ୍ଡା ମିନିମମ୍ ହେଉଛି କେଜିଏ ଉପରକୁ ସବୁ ତେଣୁ ସେ କେଜିଏ ଉପରକୁ ଅଛି ତେଣୁ ଆପଣ ସେହି ହିସାବରେ ସର୍ବନିମ୍ନ ପାଞ୍ଚଶହ ଛଅଶହ ତଳେ କୋଉଠି ନାହିଁ ତେଣୁ ଭଲ ବ୍ରିଡ଼ର ଆମେ ଆଣି ଲଗେଇଛୁ କେଭିକେରୁ ଆଣିକରି ସେ ଚାରା ଆଣିକରି ଆମେ ଏଠି ଲଗେଇଛୁ ତେଣୁ ଏହାର ଭଲ ପ୍ରଡକ୍ସନ୍ ହେଉଛି ଗଛରେ ତେଣୁ ଡାଇରେକ୍ଟ ଆପଣ ନେବେ ଆପଣ ଆସି ଥରେ ଦେଖିକରି ଗଲା ପରେ ତା'ପରେ ଆପଣଙ୍କର ପ୍ଲେସମେଣ୍ଟ ଇଏ ହୋଇଗଲା ପରେ ଆମେ ଆମର ଗାଡ଼ି ପଠାଇଲେ ଆମେ ଗାଡ଼ିରେ ପଠାଇଦେବୁ ନହେଲେ ଆମେ ଗାଡ଼ି କରିକି ମଧ୍ୟ ପଠାଇଦେବୁ ଆପଣ ନେଇକରି ଜାଗାରେ ପହଞ୍ଚାଇ ଦେବେ ଥରେ ଆପଣ ଆସି ଦେଖିକରି ଆମ ସହିତ ଡିଲିଙ୍ଗ କରି ଗଲାପରେ ତା'ପରେ ଆମର ଅମୃତଭଣ୍ଡା ଏବଂ କଞ୍ଚା କଦଳୀ ଦୁଇଟାଯାକ ଆମେ ପଠାଇ ଦେଇପାରିବୁ ଆପଣଙ୍କ ପାଖରେ ସୁବିଧା ରେଟରେ ଆମର ଚେପଟା କଦଳୀ ଅଛି ବେଶୀ ଆମେ ଲଗେଇଛୁ ଏଠି ଚେପଟା କଦଳୀ ତା'ପରେ ବନ୍ତଳ କଦଳୀ ଗୋଟା ବଡ଼ ବନ୍ତଳ କଦଳୀ ଏଇ ଦୁଇଟା କଦଳୀ ଆମର ବେଶୀ ପ୍ରାଧାନ୍ୟ ରହିଛି ଆଉ ଅଛି ଆମର ପାଚିଲା କଦଳୀ ଅଛି ପାଟକୁରା କଦଳୀ ସେତେଟା ହଉନି ଖୁବ୍ କମ୍ ହଉଛି ତାଦେହରେ ଟିକେ ପ୍ରଡକ୍ସନ ଟିକେ ଭଲ ଆସୁନି ବୋଲି ଆମେ ତାକୁ କମ କରିଦେଇଛୁ ତେଣୁ ବେଶି ଆମର ଗୁରୁତ୍ୱ ଦେଉଛୁ ବଡ଼ ବନ୍ତଳ କଦଳୀ ଆଉ ଚେପଟା କଦଳୀ ଉପରେ ତେଣୁ ଇଏ ପ୍ରଡକ୍ସନଟା ଯୋଉ ରହୁଛି ଚେପଟା କଦଳୀ ଟିକେ ଅଧିକା ରେଟ ଆସୁଛି ହେଲେବି ଆପଣଙ୍କୁ କମ ରେଟରେ ଦିଆଯିବ ଆମର କାନ୍ଧି ହିସାବରେ ଦିଆଯିବ ମୁଁ ତ ଇଏ ବଡ଼ କାନ୍ଧି ହେଲେ ଆମକୁ ଦେଢ଼ଶହରୁ ଦୁଇଶହ ଟଙ୍କା ପଡ଼ୁଛି ଛୋଟ କାନ୍ଧି ହେଲେ ଶହେ ଖଣ୍ଡେ ଟଙ୍କା ହେବ ଏ ଆପଣ ମାର୍କେଟରେ ଅଧିକା ରେଟରେ ବିକିବେ ଚେପଟା କଦଳୀର ଡିମାଣ୍ଡ ଅଛି ଆଜିକା ମାର୍କେଟରେ ୟାକୁ ମଧ୍ୟ ସବୁ ପରିବାରେ ମଧ୍ୟ ପଡ଼ିପାରିବ ଅମୃତଭଣ୍ଡା ଗୋଟେ ଏମିତି ଜିନିଷ ଆମେ ପ୍ରତ୍ୟେକ ମାନେ ତରକାରୀରେ ବ୍ୟବହାର କରିପାରିବା କଦଳୀବି ସେଇଭଳିଆ ତେଣୁ ୟାକୁ ଭାଜି ପାରିବା ତରକାରୀ କରିପାରିବା ସବୁକିଛି କରିପାରିବା ତେଣୁ ଦେଖିବା ଆପଣ ଆସି ଦେଖନ୍ତୁ ଆମ ମାର୍କେଟ ଦେଖିଲା ପରେ ଆମ ଚାଷ ତା'ପରେ ଆପଣ କାରବାର କରିବେ ଦରଟା ଆପଣଙ୍କୁ କହିଦେଲେ ମାର୍କେଟରେ ବର୍ତ୍ତମାନ କୋଡ଼ିଏ ଟଙ୍କାରୁ କମ୍ ନାହିଁ ଅମୃତଭଣ୍ଡା ତିରିଶି ଟଙ୍କା ଲେଖାବି ଯାଉଛି କିନ୍ତୁ ଦଶ ଟଙ୍କାରେ ଆପଣ ପାଇପାରିବେ ଆଉ କଦଳୀ ଦେଢ଼ଶହ ଟଙ୍କା ଚେପଟା କଦଳୀ ବଡ଼ କାନ୍ଧି ଟିକେ ହେଲେ ଦୁଇଶହ ଟଙ୍କା ନହେଲେ ହେଲେ ଦେଢ଼ଶହ ଟଙ୍କା ତା ବି ମାର୍କେଟରେ ଅଧିକ ରେଟରେ ଆପଣ ବିକ୍ରି କରିପାରିବେ ଆଉ ବନ୍ତଳ ସେଇ ଦେଢ଼ଶହରୁ ଶହେକୋଡ଼ିଏ ଭିତରେ ରହିବ ଧନ୍ୟବାଦ